ହ୍ୟାଲୋ ହଁ ଆଜ୍ଞା ହଁ ଆପଣ ସେ ଫ୍ଲିପକାର୍ଟର ଡେଲିଭରି ବୟ କହୁଛନ୍ତି ତ ହଁ ହଁ ହଁ ହଁ ଏ ସୁନନ୍ଦ ମୁଇଁ ଫଟାଗୁଡ଼ାରୁ କହୁଥିଲି ହଁ ଆଜ୍ଞା ହଁ ହଁ ଏ ସୁନନ୍ଦ ଗଲା ତୋର ଏ ଡ୍ରେସ ଦୁଇ ସାର୍ଟ ଅର୍ଡ଼ର୍ କରା ହେଇଥିଲା ସେଥିରେ ଅଫର୍ ଟିକେ ଭଲ ମିଳିଥିଲା ବଲେ ସେ ଅଫର୍ ବାବଦେ ସେ ଯେନ୍ କୁପନ୍ଟା ମିଳିଥିଲା ସେ କୁପନ୍ର ଦୁସରା କାଣା ମଗାଲେ କେତେ ପରସେଣ୍ଟ କାଣା କଟୁଛି ଆଜ୍ଞା ଆଚ୍ଛା ଆଚ୍ଛା ଟିକେ ଶୁଣନ୍ତୁ ଆଜ୍ଞା ନାଇ ମୁଁ ଶୁଣିଥିଲି ଅଶୀ ପରସେଣ୍ଟ ଡିସକାଉଣ୍ଟ ଦଉଛେ ବୋଲଥୁଲେ ଯେ ହଁ ହଁ ହଁ ଯେ ହଁ ହଁ ନାଇଁ ଡିସକାଉଣ୍ଟ ବି ଦେଲେ ଭଲ୍ ହେତା ଯେ ଯେ ଫିର୍ ବି ସେ ଗୋଟେ ମୋବାଇଲ୍ଟେ ମ ଏଇଟା ମଗବାର୍ ଅଛେ ସେଥିରେ କେତେ ପରସେଣ୍ଟ କି ଡିସକାଉଣ୍ଟ ନ ଆର୍ ଡିସକାଉଣ୍ଟ ଫିସ୍କାଉଣ୍ଟ ବେଶୀ ମିଲିବାର୍ ଲାଗି ଆର୍ ସାଙ୍ଗେ ଯୋଗାଯୋଗ କଲେ ହେଇପାର୍ବା କି ଆପଣ ଜାନବେ ଆଚ୍ଛା ଆଚ୍ଛା ହଁ ହଁ ହଁ କଷ୍ଟମର କେୟାରକେ କଲ୍ କରବା ପଡ଼୍ବା ଠିକ୍ ଅଛି ଆଜ୍ଞା ଠିକ୍ ଅଛି କର୍ମା କର୍ମା ନହଲେ ସେଥିରେ କେତେ ପରସେଣ୍ଟ ଇଏ ହେପାରେ ଆର୍ ସେ କୁପନ୍ ଯେନ୍ ଇ କର କେନ୍ତାକି ସେ ଆଡ଼୍ କରୁସନ୍ ଟିକେ ଆସିଲେ ଟିକେ କହିବେ ତ ହଁ ଆଜ୍ଞା ହଁ ଠିକ୍ ଅଛି ଆରୁ ସେ ଆମର୍ ଛୁଆ ଲାଗି ବିି ଦୁଇ ସାର୍ଟ ଅର୍ଡ଼ର୍ କର୍ବାର୍ ଥିଲା ଯେ ବୋଲେ ସେଥିରେ ଡିସକାଉଣ୍ଟ ଫିସ୍କାଉଣ୍ଟ କେତେ ପରସେଣ୍ଟ ଅଛି ଅଶୀ ପରସେଣ୍ଟ ଓକେ ଓକେ ଠିକ୍ ଅଛି ଆଜ୍ଞା ବଇଲେ ସେଇଟା ମୋତେ ଟିକେ ତା ଇଏ ଟିକେ ବତାବେ ତ ଧାରା ଟିକେ କେନ୍ତା କେନ୍ତା କର୍ବାର୍ ପୁରା ମୋତେ କେତବେେଳେ ପହଞ୍ଚିବ ବାର ବଜେ ଆଡ଼େ ଠିକ୍ ଅଛି ଆଜ୍ଞା ଆସିଲେ ଟିକେ ଅଟକିିବେ